ଆମର ବିଜୁଳି ଉପରେ ନିର୍ଭର କିନ୍ତୁ ବିଜୁଳି କଟା ଗଲେ ଆମେ ଘରେ ବଲ୍ବ ରଖୁଛୁ ଅଟୋମେଟିକ୍ ସେ କରେଣ୍ଟ ପଲାଇଲେ ଆମର ସେଇଟା ଜଳିକି ରହୁଛି ସବୁବେଳେ ଆଉ ଘରେ ମହମବତି ଆମେ ରଖିଛୁ କ୍ୟାଣ୍ଡେଲ ଆଉ କିରାସିନ୍ ବତି ଅଛି ଏମିତି ହେଇକି ଆମର ନିର୍ବାହ କରୁଛୁ